ଆମ ଗାଁରେ ଲୋକମାନଙ୍କର ଋଣ ଆଣିବା ହେଉଛି ଏକ ସାଧାରଣ କଥା ଯେତେବେଳେ ଏକ କୃଷକ କୃଷି କାର୍ଯ୍ୟ ପାଇଁ ପଇସା ଦରକାର ହୋଇଥାଏ ସେତେବେଳେ ସେ ଋଣ ଆଣିଥାଏ ଯେତେବେଳେ ଏକ ବାପା ନିଜ ଝିଅକୁ ବିବାହଘର କରିଥାଏ ସେତେବେଳେ ସେଥିପାଇଁ ପଇସା ଦରକାର ହେଇଥାଏ ସେ ସେଥିପାଇଁ ଋଣ ଆଣିଥାଏ ଓ ଯେତେବେଳେ କେହି ରୋଗରେ ପୀଡ଼ିତ ହୋଇଥାନ୍ତି ସେତେବେଳେ ପଇସା ଦରକାର ହୋଇଥାଏ ସେ ଋଣ ଆଣିଥାନ୍ତି ଆଉ କେତେବେଳେ ଘର କାମ ପାଇଁ ନିହାତି ପଇସା ଦରକାର ହୋଇଥାଏ ସେତେବେଳେ ଗୋଟିଏ ଲୋକ ଋଣ ଆଣିଥାଏ ଏହି ଋଣ ପାଇଁ ଆମେ ବିଭିନ୍ନ ଜାଗାକୁ ଯାଉଛୁ ଯେପରିକି ବ୍ୟାଙ୍କକୁ ଓ ସୋସାଇଟି ଓ ବିଭିନ୍ନ ଗୃପ୍ ଠାରୁ ଆମେ ଏହି ଋଣ ଆଣିଥାଉ ଏହି ଋଣକୁ ଠିକ ସମୟରେ ପୈଠ କରିବାରେ ଅଛି ଯଦି ଏହି ଋଣକୁ ଠିକ ସମୟରେ ଆମେ ପୈଠ ନକରି ପାରୁଛେ ସେଥିପାଇଁ ବିଭିନ୍ନ ପ୍ରଭାବ ଦେଖିବାକୁ ମିଳୁଛି ଯେପରିକି କୃଷିଋଣ ଦେଇ ନ ପାରିଲେ ନିଜ ଆତ୍ମହତ୍ୟା କରୁଛି ଓ ସେଥିପାଇଁ ଋଣ ଠିକ ସମୟରେ ଦେବାପାଇଁ ଲୋକ ମାନେ ବିଭିନ୍ନ ଅସୁବିଧାର ସମ୍ମୁଖୀନ କରୁଛନ୍ତି